ଆଜ୍ଞା ଆଜ୍ଞା ନିଶ୍ଚୟ ଅଜ୍ଞା ମୁଁ ଯାଇ ପହଁଞ୍ଚୁଛି ଆପଣ ସେହିଠି ଥାଆନ୍ତୁ ମୁଁ ଯାଇକି ଆପଣଙ୍କୁ ପହଞ୍ଚିବି ବହୁତ ଶୀଘ୍ର ନେଇ ଆସୁଛି ଆପଣ ବୁଲିବାରେ କିଛି ଅସୁବିଧା ନାହିଁ ଜଗନ୍ନାଥ ମନ୍ଦିର ଶ୍ରେଷ୍ଠ ସ୍ଥାନ ପୁରୀରେ ଜଗନ୍ନାଥ ସବୁଠୁ ବଡ଼ ଠାକୁର ଆପଣ ତ ଆମ ଓଡ଼ିଆ ଲୋକ ଆଉ ଆରାମ ସେ ବୁଲିବେ ପୁରୀ ଭଳିଆ ଜା ଗା ନାହିଁ ଆପଣ ଆସିକି ପହଁଚିଛନ୍ତି ଭଲ କରିଛନ୍ତି ସବୁଆଡ଼େ ବୁଲାଇକି ଆପଣଙ୍କୁ ଦେଖାଇ ଦେବି ଆଜ୍ଞା ଯାହା ଖର୍ଚ୍ଚ ଲାଗିବ ଆପଣ ଖର୍ଚ୍ଚ କରିବେ ଆରାମ ସେ ସବୁ ବୁଲି ଦେଖିବେ ଆଜ୍ଞା ଜଗନ୍ନାଥ ମନ୍ଦିର ଭିତରେ ବହୁତ ତୀର୍ଥ ସ୍ଥାନ ଅଛି ପୁରୀ ବାହାରେ ନରେନ୍ଦ୍ର ପୋଖରୀ ଅଛି ମହୋଦଧି ଯିବେ ସମୁଦ୍ର କୁଳ ବୁଲିବେ ଆଜ୍ଞା ଆପଣ ଯାହା ଚାହିଁବେ ମୁଁ ବୁଲାଇ ଦେବି ଏବଂ ଡାଏରୀ ଆପଣ ଆଜ୍ଞା ପାନ୍ଥ ନିବାସ ଅଛି ଆଜ୍ଞା ଲଜ୍ ଅଛି ଆପଣ ଯେଉଁଠି ଚାହିଁବେ ଆପଣ ପାନ୍ଥ ନିବାସରେ ବି ରହିପାରିବେ ନହେଲେ ଆପଣ ରହିପାରିବେ ଲଜ୍ରେ ବି ରହିପାରିବେ ଯେମିତି ସେମିତି ରହିବେ କିଛି ଅସୁବିଧା ନାହିଁ ଆପଣ ଆସନ୍ତୁ ସେଥିରେ କିଛି ଅସୁବିଧା ହେବନି ବୁଲନ୍ତୁ ଆମେ ଠିକ କରିଦେବୁ ଆପଣ ଦେଖିବେ ଯେଉଁଠି ସୁବିଧା ହେବ ରହିବେ ଭଲ ଅଛି ଯାହା ଦେଖିବେ ଆଉ କାଲି ଆପଣ ଆସନ୍ତୁ ପହର ଦିନ ସବୁ ବୁଲାଇ ଦେବି ଆପଣ ଆସନ୍ତୁ କିଛି ଅସୁବିଧା ନାହିଁ ଆପଣ ଯେମିତି ଆସିବେ ଫୋନ କଲେ ଆମେ ଯାଇକି ନେଇ ଆସିକି ସବୁ ଦେଖାଇ ଦେବୁ ବ୍ୟସ୍ତ ହେବାର କିଛି ନାହିଁ ଜୟ ଜଗନ୍ନାଥ